ଛୋଟବେଳେ ତ ମୁଁ ବହୁତ ପିଲାଦିନେ କଣ୍ଢେଇ କରୁ କେତେ ପିଲାଦିନର ସ୍ମୃତି ଏବେ ମନେ ପଡ଼ୁଛି ତ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ କଳା ହସ୍ତଶିଳ୍ପ ଶିଳ୍ପରେ କଣ୍ଢେଇ ତିଆରି କରିଥିଲି କାଗଜରେ ବର୍ଷା ଦିନରେ ଡଙ୍ଗା ତିଆରି କରି ପାଣିରେ ଭସାଉଥିଲି ସେ ପିଲାଦିନର କଥା ଏବେ ବି ମୋ ମନ ଅଛି ସ୍ମୃତି ହେଇକି ଅଛି ପିଲାଦିନ କଥା ତ ବହୁତ ମନେ ପଡ଼େ ତ ପିଲାଦିନ କଥା ମନେ ପଡ଼ିଲା ତ ପିଲାଦିନ କଥା ଆଉ ଫେରି ଆସିବନି ସ୍ମୃତି ହେଇକି ତ ସବୁବେଳେ ସେ କଥା ମନେ ପଡ଼େ ଛୋଟବେଳେ ମୁଁ ହାତରେ କଣ୍ଢେଇ କରୁଥିଲି ବର୍ଷା ଦିନେ ହେଲେ କାଗଜ ଡଙ୍ଗା ତିଆରି କରିକି ପାଣିରେ ଭସାଉଥିଲି ସେଦିନ ଏବେ ବି ମନେ ପଡ଼େ ବହୁତ ଖୁସି ଲାଗେ ସେଦିନ ସେ ସ୍ମୃତି ସବୁ ମନେ ପଡ଼ିଗଲେ